ପହଁରିବା ଦ୍ଵାରା ଆମ ଶରୀରର ବିଭିନ୍ନ ଅଙ୍ଗ କାମ କରିଥାଏ ମୁଖ୍ୟତଃ ଆମର ଦୁଇ ହାତ ଏବଂ ଗୋଡ଼ ପରିଚାଳିତ ହୋଇଥାଏ ଏହା ଦ୍ଵାରା

ତାହା ଦ୍ୱାରା ଆମର ପ୍ରତ୍ୟେକଟି ଅଙ୍ଗ ପରିଚାଳିତ ହୋଇଥାଏ ମୁଖ୍ୟତଃ ଆମ ଗୋଡ଼ ଦୁଇ ଗୋଡ଼ ସାହାଯ୍ୟ ଦୁଇ ହାତ ମାଧ୍ୟମରେ ଆମେ ପହଁରିଥାଉ ଆମର ଆଖି ଚକ୍ଷୁ ଚକ୍ଷୁ ବି କ୍ଷଣ ହୋଇଥାଏ ପାଣି ଭିତରେ କେଉଁ ଜିନିଷ କେଉଁଠି ଆମେ ସେଇଟାକୁ ନିରୀକ୍ଷଣ କରି ଦେଖି ପାରିଥାଉ ଶ୍ଵାସକ୍ରିୟା ମଧ୍ୟ ଆମେ ପାଣି ଭିତରେ ନେବା ବହୁତ ସୁବିଧାଜନକ ହୋଇଥାଏ ଯାହା ଫଳରେ ଆମ ବାୟାମ୍ କୁହାଯାଏ ଆମକୁ ସେଇଠି ଗୋଟେ ବାୟାମ୍ ଦ୍ଵାରା ପରିଚାଳିତ ହୋଇଥାଏ ପହଁରିବା ପହଁରିବା ମାଧ୍ୟମରେ ଆମେ ବିଭିନ୍ନ ରୋଗ ମଧ୍ୟ ହୋଇପାରିବ ନାହିଁ ଆମକୁ ଆମେ ଯେ ଗୋଟେ ପୋଖରୀରେ ପହଁରିବା ପାଇଁ ଗଲେ ଆମର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ପରିଚାଳିତ ହୋଇଥାଏ ବିଭିନ୍ନ ରକ୍ତ ସଞ୍ଚାରଣ ଆମର ଭଲ ହୋଇଥାଏ ଏବଂ ଶ୍ଵାସକ୍ରିୟା ମଧ୍ୟ ଆମର ଭଲସେ ଯାଇଥାଏ ହାତ ଗୋଡ଼ଠୁ ଆରମ୍ଭ କରି ଆମର ପ୍ରତ୍ୟେକଟି ଅଙ୍ଗ ପରିଚାଳିତ ହୋଇଥାଏ ଆମର ମୁଖ୍ୟତଃ ଆମର ଶ୍ଵାସ ଆମର ବହୁତ ଭଲସେ ପରିଚାଳିତ ହୋଇଥାଏ ଯାହା ଫଳରେ ଶ୍ଵାସକ୍ରିୟା ପ୍ରତିକ୍ରିୟା ନିୟନ୍ତ୍ରଣ ପହଁରିବାକୁ ସାହାଯ୍ୟ କରିଥାଏ ପହଁରିବା ଦ୍ଵାରା ଆମୁକୁ କିଛି ତ ରୋଗ ହୁଏନାହିଁ ରୋଗ ହୁଏନାହିଁ କାରଣ ସେ ଫଳରେ ଆମର ସବୁ କିଛି ଅଙ୍ଗ ପ୍ରତ୍ୟେକଟି ଅଙ୍ଗ ଆମର କ୍ଷଣିତ ଥାଏ ପାଟି ହେଉ କିମ୍ବା ନାକ ହେଉ ବା ଆଖି ହେଉ ଏହା ଦ୍ଵାରା ସବୁଠି ନିରୀକ୍ଷିତ ଭାବେ ରହିଥାଏ